ଆମ ବାଲେଶ୍ଵରରେ ମୁଁ ବାସୀନ୍ଦା ବାଲେଶ୍ଵରର ସୁଦୂରରେ ଶହେ କିଲୋମିଟର ଦୂରରେ ଚନ୍ଦନେଶ୍ଵର ଗୁଟିଏ ସ୍ଥାନ ଅଛି ଚନ୍ଦନେଶ୍ଵରରୁ ପାଖ ଆମ ବେଙ୍ଗଲ୍ ସାଇଡ଼୍ ଦୀଘା ଦୀଘା ବର୍ଡ଼ର୍ ତ ଦୀଘା ମୁଁ ସବୁବେଳେ ଯାଏ ଥରେ ନୁହେଁ ବହୁତ ଥର ଯାଉ ଯେହେତୁ ମୋ ଘର ପାଖ ସେଇଟା ସବୁଠୁ ସୁନ୍ଦର ଜାଗା ସି ବିଚ୍ ସେଟା ଦେଖିବା ପାଇଁ ସେଠି ପାର୍କ ବିଭିନ୍ନ ପ୍ରକାର ସାଇନ୍ସ ଏକ୍ସଜିବିସନ୍ ପାଇଁ ସାଇନ୍ସ ମ୍ୟୁଜିଅମ୍ ବିଭିନ୍ନ ପ୍ରକାର ଜିନିଷ ସେଠି ଉପଲବ୍ଧ ଅଛି ସେଠି ବହୁତ ପର୍ଯ୍ୟଟନ ସ୍ଥଳୀଟା ଥିବାରୁ ବହୁତ ପର୍ଯ୍ୟଟକ ମାନେ ମଧ୍ୟ ଆସନ୍ତି ବୁଲିବା ପାଇଁ ଖାଲି ଓଡ଼ିଶା ଭିତର ନୁହେଁ ଓଡ଼ିଶା ବାହାରୁ ବି ବହୁତ ପର୍ଯ୍ୟଟକ ମାନେ ଆସି ବୁଲିକି ଯାଆନ୍ତି ଆଉ ସେଠିକାର ଯେଉଁ ସି ବିଚ୍ ପାଖରେ ବସିଲେ ଯେମିତି ମନଟା ଗୋଟେ ମାନେ ଅଲଗା ପ୍ରକାର ଶାନ୍ତି ଆସେ ତା' ପାଖରେ ଆମ ୟେ ତ ଆମ ସି ବିଚ୍ ପାଖରେ ଗୋଟେ ବୁଲିବା କଥା କହୁଛି ତ ଆମର ସବୁଠୁ ଏସିଆର ବଡ଼ ଶିବ ଲିଙ୍ଗ ଚନ୍ଦନେଶ୍ଵର ପାଖରେ ଥିବା ଭୂଷେଣ୍ଡେଶ୍ଵର ମନ୍ଦିର ସେ ମନ୍ଦିରରେ ସବୁଠୁ ମାନେ ଏସିଆର ବଡ଼ ଶିବ ଲିଙ୍ଗ ହଉଚି ଭୂଷେଣ୍ଡେଶ୍ଵର ମନ୍ଦିରରେ ସେ ଆମ ଘର ପାଖରେ ସେଠି ମଧ୍ୟ ବହୁତ ଭଲ ସେଠି ଶାନ୍ତି ମିଳେ ଗଲେ ପୂଜା କରିବା ପାଇଁ ଆମେ ସେଠି ଯାଇ ଗୋଟେ ଅଭୁଲା ସ୍ମୃତି ରଖିଦେଇ ଆସିଛୁ ଆମ ଘର ପାଖରେ ଗୋଟେ ଚନ୍ଦନେଶ୍ଵର ମନ୍ଦିର ସେଠି ବି ବୁଲିବା ପାଇଁ ମାନେ ବହୁତ ବହୁତ ପର୍ଯ୍ୟଟକମାନେ ବାହାରୁ ବୁଲିବା ପାଇଁ ଆସନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି ବିଭିନ୍ନ ମନସ୍କାମନା ପୁରଣ ହୁଏ ସେଠି ସେହି ବିଶ୍ଵାସରେ ଆସନ୍ତି ଶିବଙ୍କ ଦର୍ଶନ ପାଇଁ ସେଠି ଆମର ବହୁତ ବଡ଼ ପର୍ବ ବି ହୁଏ ଚଡ଼କ ମେଳା ବୋଲି ତ ଆମେ ଶିବଙ୍କ ନାଁରେ ସେ ପର୍ବ ହୁଏ ଚୈତ୍ର ମାସରେ ପଡ଼େ ସେ ମେଳା ବି ଆମେ ବୁଲୁ ସେଟା ଗୋଟେ ଅବିସ୍ମରଣୀୟ ସ୍ମୃତି ମୋ ପାଇଁ